ହ୍ୟାଲୋ ହଁ ସମ୍ବଲପୁରୀ ସବୁ ପ୍ରକାର ଆପଣ ବିଭିନ୍ନ ପ୍ରକାରର ଡିଜାଇନର ଦେଖିପାରିବେ ଯେଉଁପ୍ରକାର ବି ଆପଣ କିଣିପାରିବେ

ଆମର ବହୁତ କମ ଦାମରୁ ଷ୍ଟାର୍ଟ ହେଉଛି ତ ଆପଣ ଦୁଇଶହ ତିନିଶହ ପରୁଠୁ ଆପଣଙ୍କ ପାଇଁ ଆପଣଙ୍କ ପାଇଁ ଶାଢ଼ୀ ଅଛି ଆଉ ବହୁତ ମହଙ୍ଗା ମଧ୍ୟ ଆମର ଶାଢ଼ୀ ଡିଜାଇନ୍ ବି ବହୁତ ଭଲ ତ ଆପଣ ଗ୍ୟାରେଣ୍ଟି ଆପଣ ନେବେ ଆପଣ ୟୁଜ୍ କରିବେ ତା'ପରେ ଦେଖିବେ ଯଦି କିଛି ଖରାପ ହେଲା ଦୁଇ ମାସ ତିନିମାସ ମଧ୍ୟରେ ତ ଆପଣ ଆସିଲେ ତ ତା' ସେଥି ଭିତରେ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଦୁଇଟା ଶାଢ଼ୀ ଆପଣଙ୍କୁ ଦିଆଯିବ ଗୋଟିଏ ଶାଢ଼ୀ ବଦଳରେ ଆପଣଙ୍କର କଲର୍ କଲର୍ ବିଭିନ୍ନ ଗୋଟିଏ ଶାଢ଼ୀରେ ବିଭିନ୍ନ ପ୍ରକାର କଲର୍ ଥାଉଛି ଆପଣ ଡିଜାଇନ୍ ଆଉ କଲରକୁ ଦେଖି ଆପଣଙ୍କର ଚଏସ୍ ଅନୁସାରେ ଆପଣ ନେବେ ଆପଣଙ୍କୁ କେତେ ରେଟରେ ଦରକାର କି ଦୁଇଶହ ପର ଦୁଇଶହ ପରେ ତ ଆପଣ ଆସିକିରି ନେଇପାରନ୍ତି ଆମର ହୋମ୍ ଡେଲିଭରି ବି ଅଛି ଆପଣଙ୍କର ଆଡ୍ରେସ୍ ଆଉ କ୍ୟାସ୍ କ୍ୟାସ୍ ଅନ୍ ଡେଲିଭରି କି ପେମେଣ୍ଟ ଅନଲାଇନ୍ ପେମେଣ୍ଟ ଆପଣ ଯେଉଁ ଅନୁସାରେ କରିପାରିବେ ସେଇ ଅନୁସାରେ ଆମର ଉପଲବ୍ଧ ଅଛି ଚାନ୍ଦୁଆ ହଁ ଆମର ସବୁପ୍ରକାରର ଜିନିଷ ସମ୍ବଲପୁରୀ ସବୁପ୍ରକାରର ଜିନିଷ ଆପଣ ପାଇପାରିବେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର କଲର୍ ଆପଣ ଯେଉଁ କଲର୍ ଚାହିଁବେ ସେଇ କଲରର ଆପଣଙ୍କୁ ମିଳିପାରିବ ଡିଫେକ୍ଟିଭ ହଁ ଡିଫେକ୍ଟିଭ ବାହାରିଲେ ତ ଆପଣ ଏଇ ନମ୍ବରରେ କଲ୍ କରି କଲ୍ କରି ଆପଣ କମ୍ପ୍ଲେନ୍ ଦେଇପାରିବେ କମ୍ପ୍ଲେନ୍ ଦେଲେ ଆମର ଷ୍ଟାଫ୍ ଯାଇକି ଆଣିବେ ଆପଣଙ୍କର ସମସ୍ତପ୍ରକାର କମ୍ପ୍ଲେନ୍ ଆମେ ଗ୍ରହଣ କରିବୁ ତ ଆପଣ ଆପଣଙ୍କର ଯେଉଁ ଯେଉଁ ପ୍ରକାରର ଇଚ୍ଛା ଯେଉଁ ଡିଜାଇନର ଆପଣ ପସନ୍ଦ ସେଇ ଡିଜାଇନରେ ଆପଣ ନେଇପାରିବେ ଆମର ଆମର ସପ୍ ଆମର ଦଶଟା ଦଶଟା ପରେ ଖୋଲିଯାଉଛି